ଆମ ବଗିଚାରେ ଆମେ ଫଲମୂଲ ଜଗାଇଥାଉ ଆଉ ଉତ୍ପାଦିତ କରିଥାଉ ସେଥିରେ ପଟୁମାଟି ଥାଏ ଭଲ ମାଟି ଥିବାରୁ ଭଲ୍ ଫଲମୂଲ ଭଲ୍ ୟେ ସେଥି ପୋକ ଲାଗିଲେ ଆମେ ଔଷଧ ଦେଇଥାଉ ଆଉ ଫୁଲ ଫୁଟିଲେ ଆମେ ତାକୁ ବୁଲିକି ଔଷଧ୍ ଦେଇଥାଉ ଆଉ ଭଲ ଚାଷ କରୁ ଆମ ବଗିଚାରେ ବିଭିନ୍ନ ଭଲ ଚାଷ କରୁ ତାକୁ ଆମେ ସେ ବଜାରରେ ବିକୁ ସେଥିପାଇଁ ବଗିଚାରେ ଫଲମୂଲ ଜଗାଇଥାଉ ଫଲମୂଲ ହେଲେ ଆମେ ତାକୁ ଭଲ ଭାବରେ ଏ ଭଲ ହଉ ସେ ତାକୁ ସେଟା ସୁରକ୍ଷିତ କରିଥାଉଁ